ଆମେମାନେ ସମସ୍ତେ ଗଛଲତାକୁ ଭଲ ପାଉ କାରଣ ଗଛଲତା ଆମକୁ ବହୁତ ପ୍ରକାରର ସାହାଯ୍ୟ କରେ ମୁଁ ନିଜେ ଆମ ଘରେ ବହୁତ ପ୍ରକାରର ଗଛ ଲଗାଇଛି ଫୁଲ ଗଛ ଫଳ ଗଛ ସବୁ ପ୍ରକାରର ଗଛ ଆମ୍ବ ଗଛ ତେନ୍ତୁଳି ଗଛ କଦଳୀ ଗଛ ନଡ଼ିଆ ଗଛ ଅମୃତଭଣ୍ଡା ଗଛ ବହୁତ ପ୍ରକାରର ଗଛ ଏଇସବୁ ଗଛ ବହୁତ ଭଲ ଏବଂ ଆମକୁ ଗ୍ରୀଷ୍ମ ଋତୁରେ ଗରମ ଏତେ ବଡ଼ ଗରମ ଗରମରେ ଗଛ ବଡ଼ ବଡ଼ ଗଛ ଜାକ ସବୁ ଆମକୁ ଛାଇ ଦେଇଥାଏ ଆମର ତା'ପରେ ଭଲ ଭଲ ଫଳ ଖାଇବାକୁ ଦେଇଥାଏ ଆମ୍ବ ଗଛ ଆମ୍ବ ଖାଇବାକୁ ଦେଇଥାଏ ଆମ୍ବ ଗଛ ଆମକୁ ସେଇଟା ଖାଇକି ବହୁତ ଭଲ ଲାଗେ ମିଠା ଲାଗେ ତା'ପରେ କଦଳୀ ଗଛ କଦଳୀ ଆମେ କଦଳୀ କଦଳୀ ଗଛ ରେ ଆମେ କଦଳୀ ଗଛରେ କଦଳୀ ଆମେ ପୂଜା ପାଇ ନେଉଛୁ ଖାଇବା ପାଇଁ ବହୁତ ଭଲ ଲାଗେ ତା'ପରେ ଅମୃତଭଣ୍ଡା ଗଛ ଅମୃତଭଣ୍ଡା ସବୁଠୁ ଆମର ଭଲ ଖାଦ୍ୟ କାରଣ ସେଇଟା ଖାଇଲେ ଆମର ପେଟ ଥଣ୍ଡା ଥାଏ ତା'ପରେ ଆମର ବହୁତ ପ୍ରକାରର ରୋଗ ବି ଭଲ ହୁଏ ଅମୃତଭଣ୍ଡା ଗଛ ଏତେ ସୁନ୍ଦର ଜିନିଷ ଯେ ସମସ୍ତେ ଖାଆନ୍ତି ଅମୃତଭଣ୍ଡା ସମସ୍ତେ ଜାଣନ୍ତି ତା'ର ଉପକାରିତା ଇଏ କହିପାରିବେନି କି ଅମୃତଭଣ୍ଡା ଖରାପ ଜିନିଷ ସମସ୍ତେ କହିବେ ନାହିଁ ଏଟା ଏକ ଭଲ ଜିନିଷ ଆଉ ଆମର ଘରେ ଆମ ଘରେ ଫୁଲ ଗଛ ଗୋଲାପ ଫୁଳ ଗଛ ଅଛି ତା'ପରେ ମନ୍ଦାର ଫୁଲ ଗଛ ଅଛି ଏହି ପ୍ରକାରର ବହୁତ ପ୍ରକାରର ଗଛ ଅଛି ଯେଉଁଥିରେ ଆମେ ଫୁଲ କ'ଣ କରୁ ଫୁଲ ଦେଇକି ଆମେ ପୂଜା ପାଇ କାମର ଲଗାଉ ଗାଡ଼ି ପୂଜା ପାଇଁ ଘରେ ପୂଜା ପାଇ ବଡ଼ ବଡ଼ ମନ୍ଦିରରେ ନେଇଯାଉ ସବୁ ପ୍ରକାରର ପୂଜା ପାଇଁ ଆମର ଫୁଲ ଦରକାର ପଡ଼େ